ମୁଁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିନ ମୁଁ ଯାଇଥିଲି ତ ସେଠି ରାମ ମନ୍ଦିର ପ୍ରତିଷ୍ଠା ବହୁତ ମତେ ମାନେ ଆନନ୍ଦମୟ ଲାଗିଥିଲା ତ ବହୁତ ଦେଶ ବିଦେଶରୁ ବି ଲୋକମାନେ ଅଯୋଧ୍ୟାକୁ ଆସିଥିଲେ ତ ଅଯୋଧ୍ୟା ମନ୍ଦିର ଶ୍ରୀରାମଙ୍କର ପ୍ରଭୁ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ହେଲା ତ ସେହି ଉତ୍ସବରେ ଦେଶ ବିଦେଶରୁ ଲୋକମାନେ ବି ଆସିଥାନ୍ତି ଆସିଥିଲେ ଏବଂ ବହୁତ ଆନନ୍ଦରେ ପାଳନ କରାଗଲା ତ ବହୁତ ଦେଶ ବିଦେଶ ବହୁତ ଲୋକମାନେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବହୁତ କିଛି ଦାନ କରିଛନ୍ତି ଏବଂ ରାମ ମନ୍ଦିର ପ୍ରତିଷ୍ଠା ରାମ ମନ୍ଦିର ପ୍ରତିଷ୍ଠାକୁ ବହୁତ ସଂଘର୍ଷ କରି କରି ରାମ ମନ୍ଦିର ପ୍ରତିଷ୍ଠା ହେଲା ପାକିସ୍ତାନ ଏବଂ ଭାରତ ମଧ୍ୟରେ ରାମ ମନ୍ଦିର ପ୍ରତି ବିବାଦ ଚାଲିଥିଲା ତ ଭାରତ ସରକାର ରାମ ମନ୍ଦିର ପ୍ରତିଷ୍ଠା କରିପାରିଲେ ରାମ ମନ୍ଦିର ପ୍ରତିଷ୍ଠାରେ ବହୁତ ଦେଶ ଦୀପାଳି ଲଡ଼ୁ ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗେଇ ଥିଲେ